ହ୍ୟାଲୋ ଏହିଟା ଶିବଶକ୍ତି ଟ୍ରାଭେଲସ ତ ମୁଁ ସବିତା କହୁଥିଲି ମୁଁ ଗୋଟିଏ ଗାଡ଼ି ବୁକ୍ କରିଥିଲି ଆଜି କାହିଁ ଏତେ ଡେରି ହେଲାଣି ଦଶଟାରେ ଆସିକି ପହଞ୍ଚିବା କଥା ଆସିକି ବାରଟା ହେଲାଣି କାହିଁ ପହଞ୍ଚିନି ତ ସେଥିପାଇଁ ମୁଁ ଫୋନ କରିଥିଲି କେତେ ସମୟ ଲେଟ୍ ହେବ ହଁ ମୁଁ ବହୁତ ଅପେକ୍ଷା କରି କରି ବୋର୍ ଲାଗିଲାଣି ଆଉ ପେମେଣ୍ଟ କରିଦେଇଛି ପୁରା କାହିଁ ଗାଡି ଏପର୍ଯ୍ୟନ୍ତ ଆସୁନି ତ କ'ଣ ହୋଇଛି ଅସୁବିଧା କି ନା ନାହିଁ ଦେଖ ଦେଖ ବାଟରେ କ'ଣ ଆସୁଥିବେ କି କ'ଣ ଟିକେ ଦେଖ ପାଖରେ ତ କାହିଁ ପହଞ୍ଚିନି